ମୁଁ ପିଲାବେଳେ ଭଲ ପାଠ ପଢ଼ୁଥିଲି କ୍ଲାସରେ ଫାଷ୍ଟ ହଉଥିଲି ତାପରେ ମତେ ଭଲ ପାଠ ପଢ଼ିବା ପାଇଁ ସୁଯୋଗ ମିଳୁଥିଲା ମତେ ମୋ ବାପା ବୋଉ ମାନେ ସବୁବେଳେ ଶିକ୍ଷା ପାଠପଢ଼ିବା ପାଇଁ କୁହନ୍ତି ସାର୍ ମାନେ ବହୁତ ମତେ ଭଲ ମଧ୍ୟ ପାଆନ୍ତି ସେମାନେ ମତେ କୁହନ୍ତି ତୁ ଭଲ ପାଠ ପଢ଼ ଭଲ ପାଠପଢ଼ିଲେ ଏ ଦୁନିଆରେ ଏ ସମାଜରେ ତତେ ସମସ୍ତେ ଭଲପିଲା ବୋଲି କହିବେ ଭଲ ମୁଁ ଧୀର ସ୍ଥିର ନମ୍ର କହିବେ କହିବେ ବିଦ୍ୟା ଅର୍ଜନ କର ବିଦ୍ୟା ହିଁ ତମ ବିଦ୍ୟା ହିଁ ପରମ ଅର୍ଜନ କରିବାକୁ ହେଲେ ବାପା ଭଲ ସାରଙ୍କ ପାଖରେ ମୁଁ ପାଠ ପଢ଼େ ସାରେ ମତେ ଭଲ ପାଠ ପଢ଼ାଇ ଭଲ ମଣିଷଟିଏ କରିଛନ୍ତି ସେଇ ସାର ମତେ ପାଠ ପଢ଼ାଇ ମଣିଷ କରି କହିଛନ୍ତି ତୁ ଆଜି ଭବିଷ୍ୟତରେ ଦିନେ ନାଁ ରଖିବୁ ମୁଁ କ୍ଲାସରେ ପାଠ ପଢ଼ିଲା ବେଳେ ବହୁତ ଧୀର ସ୍ଥିର ହେଇଥିଲି ଏବଂ ଆଜି ସେ ପାଠପଢ଼ି ମୋ ପିଲାମାନଙ୍କୁ ମୁଁ ମଧ୍ୟ ପଢ଼ଉଛି ଏବଂ ମୋ ଗ୍ରାମରେ ମୋ ଗ୍ରାମରେ ମୁଁ ମଧ୍ୟ ଟିଉସନ ଟି ମଧ୍ୟ କରୁଛି ମୋ ଛୁଆମାନଙ୍କୁ ମୋର ଦୁଇଟା ଝିଅମାନଙ୍କୁ ମୁଁ ମଧ୍ୟ ପାଠ ମଧ୍ୟ ପଢ଼ଉଛି ମୁଁ ନିଜେ ମୋ ହିସାବରେ ମୁଁ ପାଠ ପଢ଼େଇଛି ମୋ ପିଲାମାନେ ଭଲ ପାଠ ହିଁ ପଢ଼ନ୍ତି ଭଲ ଶିକ୍ଷା ତାଙ୍କୁ ଦେଇଛି ଭଲ ତାଙ୍କୁ ମୁଁ ବ୍ୟବହାର ଶିଖାଇଛି ସମସ୍ତଙ୍କୁ ମୁଁ ଶିକ୍ଷା ସମସ୍ତଙ୍କୁ ତମେ ବୋଲି ଶିଖାଇଛି ସବୁ ଶିକ୍ଷା ଅଭିଯାନ କରି ମୁଁ ଚାହେଁ ମୋ ପିଲାମାନେ ମୋଠାରୁ ଭଲ ଭବିଷ୍ୟତରେ ଉଜ୍ଜ୍ଵଳ ଉନ୍ନତି କରନ୍ତୁ ମୋ ପିଲାମାନଙ୍କରେ ମୁଁ ଯେମିତି ଅଳ୍ପ ପାଠ ପଢ଼ି ରହିଯାଇଛି କିନ୍ତୁ ମୋ ପିଲାମାନଙ୍କୁ ମୋ ଠାରୁ ଭଲ ପାଠ ପଢ଼ାଇ ଭଲ ଉନ୍ନତି କରିବାକୁ ଚାହେଁ ମୋର ଦୁଇଟାଯାଙ୍କ ଛୁଆ ବହୁତ ପାଠ ପଢ଼ନ୍ତି ବହୁତ ଭଲ ପିଲା ଧୀର ସ୍ଥିର ନମ୍ର କୁହନ୍ତି ମୋ ପାଠ ପଢ଼େଇବା ମତେ ମୋ ସାରମାନେ ଶିକାଇଛନ୍ତି ତ୍ୱମେବ ମାତା ଶ୍ଚ ପିତା ତ୍ୱମେବ ବନ୍ଧୁଶ୍ଚ ଶଖା ତୁମେ ବିଦ୍ୟା ଦ୍ରବୀଣଂ ତ୍ୱମେବ ସର୍ବ ମମ ଦେବ ଦେବ ସର୍ବେ ସନ୍ତୁ ନିରାମୟା ସର୍ବେ ଭଦ୍ରାଣୀ ପଶ୍ଚୟନ୍ତୁ ମା କଶ୍ଚିତ ଦୁଃଖ ବା ଭବେ ଏଇସବୁ ପ୍ରାର୍ଥନା କହି ମତେ ସାରମାନେ ଶିକ୍ଷା ଅର୍ଜନ କରାଇଛନ୍ତି ଆଉ ଯେଉଁ ସାରମାନେ ମତେ ପାଠ ପଢ଼ାଇଛନ୍ତି ସେ ମତେ ତାଙ୍କ ଚରଣରେ ମୁଁ ଆଜି ଶରଣାପନ୍ନ ତାଙ୍କଠାରେ ମୁଁ ଆଜି ଶିକ୍ଷା ଅର୍ଜନ କରି ମୁଁ ଆଜି ଆପଣଙ୍କ ପାଖରେ ସାରମାନଙ୍କ ପାଖରେ ଚିର ଉପକୃତ କରୁଛି ସାରମାନଙ୍କ ପାଖରେ ମୋର ଏହି ଏତିକି ନବଦନ ହେ ସାରେ ଆପଣ ମତେ ଯେଉଁ ଶିକ୍ଷା ଦାନ ଦେଇଛନ୍ତି ଯେଉଁଭଳି ଆମେ ପାଠ ପଢ଼ାଇଛନ୍ତି ମୁଁ ମୋ ପିଲାମାନଙ୍କୁ ସେଇଭଳି ପାଠପଢ଼ି ମୁଁ ଭବିଷ୍ୟତରେ ଉଜ୍ଜ୍ୱଳ ଉନ୍ନତି କରିବାପାଇଁ ମୁଁ ଚାହେଁ